ଆଠ ଲକ୍ଷ ତେପନ ହଜାର ଦୁଇଶହ ଷୋହଳ ଆଠ ଲକ୍ଷ ତେପନ ହଜାର ଦୁଇଶହ ସତର ଆଠ ଲକ୍ଷ ତେପନ ହଜାର ଦୁଇଶହ ଅଠର ଆଠ ଲକ୍ଷ ତେପନ ହଜାର ଦୁଇଶହ ଉଣେଇଶ ଆଠ ଲକ୍ଷ ତେପନ ହଜାର ଦୁଇଶହ କୋଡ଼ିଏ